ମୁଁ ଗାଁରେ ଗୋଟିଏ ସିଲେଇ ଦୋକାନ କରିଛି ତିନୋଟି ସିଲେଇ ମେସିନ ଅଛି ଦୁଇଟି ସିଲେଇ ମେସିନ ଏବଂ ଆଉ ଗୋଟିଏ ଇଣ୍ଟରଲକ ମେସିନ ଗୋଟିଏ ମେସିନିରେ ମୁଁ ସିଲେଇ କରେ ଏବଂ ଅନ୍ୟଟିରେ ଆଉ ଗୋଟିଏ ଲୋକ ସିଲେଇ କରେ ମୁଁ ପ୍ୟାଣ୍ଟ ସାର୍ଟ ଚୁଡ଼ିଦାର ପଞ୍ଜାବୀ ସଫାରୀ କୋଟ ଜ୍ୟାକେଟ ଓ ପାଇଜାମା ସିଲେଇ କରେ ଗୋଟିଏ ପ୍ୟାଣ୍ଟ କାଟିବା ପାଇଁ ପ୍ରଥମେ ଦୁଇପରସ୍ତ କପଡ଼ାକୁ ଶୋକେଶରେ ପକାଯାଏ ଏବଂ ସ୍କେଲ ଖଡ଼ି ମାଧ୍ୟମରେ ମାର୍କିଙ୍ଗି କରାଯାଏ ତାପରେ କପଡ଼ା କଟାଯାଇଥାଏ ଏବଂ ସେହି କପଡ଼ାକୁ ମେସିନିରେ ମ୍ୟାଚିଙ୍ଗି ସୂତା ସହିତ ସିଲେଇ କରାଯାଏ ମୁଁ ବିଭିନ୍ନ ପ୍ରକାରର ଆକର୍ଷଣୀୟ ପୋଷାକ ତିଆରି କରିଥାଏ ଆମ ଗାଁ ସ୍କୁଲର ପିଲାମାନଙ୍କ ପାଇଁ ପ୍ୟାଣ୍ଟ ସାର୍ଟ ଓ ଝିଅପିଲାମାନଙ୍କ ପାଇଁ ଫ୍ରକ ପ୍ୟାଣ୍ଟ ସିଲେଇ କରେ ଆମ ଗାଁରେ ଗଣେଶ ପୂଜା ହୋଇଥିବାରୁ ମୁଁ ଠାକୁରଙ୍କ ପାଇଁ କୁଞ୍ଚ ଓ ବେଢ଼ାଣ ତିଆରି କରେ ମୁଁ ଆମ ଗାଁରେ ଥିବା ଠାକୁର ବାବା ବୈଥ ବୈଦ୍ୟନାଥ ଦେବଙ୍କ ପାଖରେ ହେଉଥିବା ବିଶ୍ୱଶାନ୍ତି ଯଜ୍ଞରେ ଆମ ଗାଁ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ପାରମ୍ପାରିକ ପୋଷାକ ତିଆରି କରେ